ବିଭିନ୍ନ ଧାର୍ମିକ ସ୍ଥଳମାନଙ୍କରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାହେସି ଆମେ ହିନ୍ଦୁ ଧର୍ମରେ ମୁଖ୍ୟତଃ ମନ୍ଦିରମାନଙ୍କରେ ବେଦ ଉପନିଷଦ୍ ପାଠ କରାହେସି ଠିକ୍ ସେନ୍ତା ସବୁ ବର୍ଷ ମନ୍ଦିର୍ରେ ଭଜନ୍ କୀର୍ତ୍ତନ୍ର ବି ଆୟୋଜନ କରାଯାଏସି ଯେନ୍ଥିରେ ଶହ ଶହ ଲୋକ୍ ଆସିକରି ଇତାର୍ ମଜା ନେସନ୍ ତାର୍ ସାଙ୍ଗେ ସବୁ ସଂକ୍ରାନ୍ତି ଦିନ ସଂକ୍ରାନ୍ତି ପୂଜା ବି ହେସି ଆର୍ ବହୁତ୍ଟେ ଲୋକ୍ ଆସିକରି ଇନେ ପ୍ରସାଦ୍ ପାଇକରି ଯାଏସନ୍ ସବୁ ବର୍ଷ ନୂଆବର୍ଷ ଦିନ ଇନେ ପାରାୟଣ ବି ହେସି